ଓଜନ ବଢ଼ାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଆମ ଗାଁରେ ବିଭିନ୍ନ ପ୍ରକାର ଜିମ୍ ଏବଂ ଦେଶୀ ଯୋଗାଡ଼ ମଧ୍ୟ ରହିଛି ଏବଂ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି ଯଥା ପଖାଳ ଭାତ ଏବଂ କଞ୍ଚା ଫଳ ଯଥା କଦଳୀ ଆମ୍ବ ପଣସ ପାଚିଲା ସେଉ ଇତ୍ୟାଦି ତା ସହିତ ଗଜା ମୁଗ ଗଜା ବୁଟ ଏବଂ ଡାଲି ଜାତୀୟ ଖାଦ୍ୟ ମଧ୍ୟ ଅଛି ଏବଂ ତା ସହିତ ବିଭିନ୍ନ ପ୍ରକାରର ଜୁସ୍ ମଧ୍ୟ ବ୍ୟବସ୍ଥା କରାଯାଉଛି